ମୁଁ ଯେତେବେଲେ ନୂତନ ଚିତ୍ରଗୁଡ଼ିକ ସୃଷ୍ଟି କରେ ସେତେବେଲେ ମୁଁ ପ୍ରଥମେ ପ୍ରକୃତିର ସାହାରା ନେଇଥାଏ କାହିଁକି ନା ଯେତେବେଲେ ମୁଁ ଚିତ୍ର କଲି ସେତେବେଲେ ମୋର ମନ କେବଳ ପ୍ରକୃତିଠାରେ ହିଁ ବୁଝିଥାଏ କାହିଁକିନା ପ୍ରକୃତିର ଯେଉଁ ଅପରୂପ ସୌନ୍ଦର୍ଯ୍ୟ ତା'ର ଯେଉଁ କଲାକୃତି ଅଛି ବା ତା'ର ଯେଉଁ ଗଛ ଅଛି ଗଛଲତା ଅଛି ବିଭିନ୍ନ ପ୍ରକାରର ଗଛଲତା ବିଭିନ୍ନ ପ୍ରକାରର ଫଲମୂଲ ଅଛି ତା'ର ଫଟୋ ବା ତା'ର ଚିତ୍ର ଆଙ୍କିବାରେ ମୋତେ ବହୁତ ଖୁସି ମିଲେ ଏବଂ ଯେଉଁ ଅଛି ଯେଉଁ ଜଙ୍ଗଲରେ ଯେଉଁ ବା ପ୍ରକୃତିରେ ଯେଉଁ ଝରଣା ଅଛି ଝରଣାରେ ବହିଯାଉଥିବା ମାଛ ଅଛନ୍ତି ସମସ୍ତଙ୍କୁ ଦେଖି ବହୁତ ଖୁସି ଲାଗେ ଫଲରେ ମୁଁ କ'ଣ ନା ପ୍ରକୃତିର ଚିତ୍ର ଆଙ୍କିଥାଏ ଏବଂ ପ୍ରକୃତିର ଚିତ୍ର ଆଙ୍କି ମୁଁ ବହୁତ ଖୁସି ଲାଗେ ଏବଂ ପ୍ରକୃତିର ଚିତ୍ର ଆଙ୍କି ଗୋଟେ ନୂଆ ଜୀବନ ଭରିଦେଲା ବୋଲି ମୁଁ ପ୍ରକୃତିର ଚିତ୍ର ଉପରେ ସ୍ପଷ୍ଟ ନଜର ଦେଇଥାଏ ଏବଂ ଯେତେବେଲେ ମୁଁ ଅଙ୍କନ କରେ ସେତେବେଲେ ମୁଁ ମୋର ଯାହା ଦରକାରା ବା ଯାହା ଉପକରଣ ଯଥା ପେନସିଲ୍ ରବର ଯାହା ଦରକାର ଚିତ୍ରାଙ୍କନ ବୁକ୍ ଯାହା ଦରକାର ସବୁ ମୋ ପାଖରେ ରଖିଥାଏ ଏବଂ ଯାଇକି ପ୍ରଥମେ ମୁଁ ସ୍ଥିର ମନ କରେ ମୋ ମନକୁ ଯେତେବେଳେ ସ୍ଥିର କରିବେ ତ ମୁଁ ଗୋଟେ ପ୍ରାର୍ଥନା କରେ ଏବଂ ମୁଁ ମୋ ମନ ସ୍ଥିର ହେଇସାରିଲା ପରେ ମୁଁ କ'ଣ ନା ମୁଁ ସେ ଚିତ୍ରକୁ ଆଙ୍କିଥାଏ ଫଲତଃ ଚିତ୍ର ଅଧିକ ସୁନ୍ଦର ହୁଏ ଏବଂ ସୁନ୍ଦର ଦିଶେ